ମୁଁ ଗୋଟିଏ ହେଡ଼୍ଫୋନ୍ ଆଣିଥିଲି ୱାନ୍ପ୍ଲସ୍ କମ୍ପାନୀର ଯାହାକି ବହୁତ ଭଲ ପଡ଼ିଥିଲା ଏବଂ ସେ କମ୍ପାନୀ ମୋର ସାଙ୍ଗ ମୋତେ ନେବା ପାଇଁ କରିଥିଲା ତା'ର ତିନି ଚାରି ବର୍ଷ ଗଲା ମୋର ବି ଯୋଉଁ ହେଡ଼୍ଫୋନ୍ ଆଣିଥିଲି ବର୍ଷେ ପାଖା ପାଖି ଗଲା ଭଲ ଭାବରେ ସେ କାମ କରୁଛି ଭଲ ଚାର୍ଜ ରଖୁଛି ଭଲ ଭାବରେ କ୍ଳିୟର୍ କଥା ଶୁଭୁଛି ଏବଂ ଭଲ ଭାବରେ ବର୍ଷା କିମ୍ବା ଇଏ ହେଲେ ସେଥିରେ କୌଣସି ପ୍ରକାର ପାଣି କିମ୍ବା କୌଣସି ଜିନିଷ ପଶେ ନାହିଁ